ମୂର୍ତ୍ତି ଆମେ ଗୋଟେ ଥର ମୂର୍ତ୍ତି ବିଷୟରେ ମୂର୍ତ୍ତି ବିଷୟରେ ମୁଁ ଜାଣୁଛି ସବୁକିଛି କହିପାରିବି ଗୋଟେ ଥର ଆମ ଘରେ ଗଣେଶ ପୂଜା ହେଲେ ଗଣେଶ ପୂଜା ହେଲେ ସେହି ଗଣେଶ ପୂଜାରେ ଆମେ ଘରେ ହିଁ ଆମେ ତିଆରି କରିଥିଲୁ ବହୁତ ସୁନ୍ଦର ଧୀରେ ଧୀରେ ଧୀରେ ଧୀରେ ଗୋଟେ ସପ୍ତାହରେ ସେଟା ତିଆରି କରିଥିଲେ ତିଆରି କରିଲା ପରେ କଲର୍ କଲେ କଲର୍ କରିଲା ପରେ ଆମେ ତାକୁ ତାଙ୍କୁ ସେ ଠାକୁରଙ୍କୁ ସଜାଇ ସଜାଇ ପାଇଁ ସଜାଇବା ପାଇଁ ଆମେ ବହୁତ କିଛି ଜିନିଷ ଦରକାର ଥିଲା ଆମେ ସେଇ ଜିନିଷ ସବୁ ଆଣିଲି ଆଣିଲା ପରେ ଧୀରେ ଧୀରେ ସେହି ସେହି ଲୋକଟା ସେଇ ଠାକୁରଙ୍କ ବହୁତ ବହୁତ ବହୁତ ଭଲ କରି ବହୁତ ସୁନ୍ଦର କରି କରି ଭଗବାନଙ୍କୁ ସଜାଇ ଦେଲେ ସଜାଇଲା ପରେ ଆମେ ସେଇ ଠାକୁରଙ୍କୁ ପୂଜା କରୁ ପୂଜା ପୂଜା ଭଲ ଭାବରେ ସୁନ୍ଦର କରି କରିଲି ତା'ପରେ ଲୋକଙ୍କୁ ଆମେ ଇନ୍ଭାଇଟ୍ କରିଥିଲୁ ସେହି ଲୋକ ସମସ୍ତେ ଆସିଲେ ଆସିଲା ପରେ ପୂଜା ଆମକୁ ଆମ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ କରିଲା ପରେ ସେ ପୂଜା ହେଲେ ଭଲ ଭାବରେ ହେଲା ପରେ ଗ୍ରହଣ କରିଥିଲେ ଆମେ ଖାଇଲା ପରେ ଭୋଜି ଦେଇଥିଲି ଭୋଜି ଦେବା ଭୋଜି ଦେଇଥିଲେ ସମସ୍ତେ ଖାଇକି ଖାଇଲେ ବହୁତ ଭଲ ହେଲା